କିନ୍ତୁ ତା ପରଠୁ ଦୁଇ ଗତ ତିନି ଚାରି ମାସ ହେଲାଣି ସେ ଜମା ଚାଲୁନି ଖରାପ ହେଇଯାଇଛି କି କ'ଣ ପବନ ହିଁ ଦେଉନି ଥଣ୍ଡା ଲାଗୁନି ତ ଭାବିଥିଲି କଣ ସୁରୟା କମ୍ପାନୀଟା ଭଲ ପଡ଼ିବ ବୋଲି ହେଲେ ଭଲ ପଡ଼ିଲାନି ସେଥିପାଇଁ ଟିକେ ଭଲ ଲାଗୁନି ଆଉ କମ୍ ଫେରେଇ ଦେବାକୁ ଇଚ୍ଛା ହେଉଛି ଆଉ